ଆଜିକାଲି ସବୁଠାରୁ ଅଧିକ ବ୍ୟବହାର ହେଉଥିବା ଆପ୍ ଗୁଡ଼ିକ ହେଲା ୟୁଟ୍ୟୁବ ଫେସବୁକ୍ ଗୁଗଲ ପେ ଫୋନ୍ ପେ ଏବଂ କିଛି ଗେମ୍ର ଆପ୍ ବ୍ୟବହାର ହେଉଛି ସ୍ମାର୍ଟ୍ଫୋନ ଫାଇଦା କିଛି ନଥାଏ ଅଧିକ କ୍ଷତି ହୋଇଥାଏ ଫୋନ୍ ହ୍ୟାଙ୍ଗ୍ ହୋଇଥାଏ ଅଧିକ ଚାର୍ଜ ସରେ ବ୍ୟାଟେରୀ ନଷ୍ଟ ହୁଏ ଏମିତି ସବୁ ଅସୁବିଧା ହୋଇଥାଏ